ଏକୋଇଶି ମାର୍ଚ୍ଚ ଦୁଇ ହଜାର ତେଇଶି ଦୁଇ ଏପ୍ରିଲ ଦୁଇ ହଜାର କୋଡ଼ିଏ ପନ୍ଦର ଅଗଷ୍ଟ ଦୁଇ ହଜାର ଚଉଦ ସତର ଜୁଲାଇ ଦୁଇ ହଜାର ଅଠର ପାଞ୍ଚ ଜୁନ୍ ଦୁଇ ହଜାର ବାଇଶି